ଆମ ଦେଶ କୃଷିପ୍ରଧାନ ଦେଶ ହୋଇଥିବାରୁ ମୋର ପରାମର୍ଶ ରହିବ ଆସନ୍ତା ଯୁବପିଢ଼ୀ ମାନେ ଚାଷକୁ ଅତି ଉନ୍ନତମାନର ସହିତ ଶିଖିବା ଦରକାର କରିବା ଦରକାର ଯାହାଫଳେ ଲୋକ ସେତେବେଳେ ଆସନ୍ତା ଭବିଷ୍ୟତରେ ଲୋକମାନେ ଏହାକୁ ପୁଞ୍ଜି ବା ଅର୍ଥ ରୋଜଗାର ମାଧ୍ୟମ ବନେଇ ପାରିବେ କାହିଁକି ନା ଭାରତ ଉପରେ ବହୁତ ଦେଶ ନିର୍ଭର କରନ୍ତି ଏଠାରୁ ଶସ୍ୟ ଯାଇ ସେଠାରେ ସେମାନେ ଖାଆନ୍ତି ହଁ ଏଠି ଜଳବାୟୁ ଚାଷ ପାଇଁ ଉପକୂଳ ଏଥିପାଇଁ ଭାରତର ଯୁବପିଢ଼ୀ ଚାଷୀମାନେ ଏହାକୁ ଆଦରର ସହିତ ଏହି ଚାଷକାମ କରିବା ଦରକାର